ଧର୍ମ ଆମ ଅଞ୍ଚଳରେ ପର୍ଯ୍ୟଟନକୁ ବହୁତ ଭଲ ପ୍ରଭାବିତ କରେ କାରଣ ଧର୍ମକୁ ନେଇ ଆମର ଅଞ୍ଚଳରେ ଯେତେ ଧାର୍ମିକ ଅନୁଷ୍ଠାନ ସବୁ ହୋଇଥାଏ ସେଥିରେ କିଛି ଭେଦଭାବ ନଥାଏ ସବୁ ଧର୍ମର ଲୋକ ଯେମିତି ହିନ୍ଦୁ ଧର୍ମ ହେଉ ମୁସଲମାନ ଭାଇମାନେ ହୁଅନ୍ତୁ ଏହି ଦୁଇଟି ଧର୍ମର ଲୋକ ତ ଆମ ଅଞ୍ଚଳରେ ବସବାସ କରନ୍ତି ଆମେମାନେ ସମସ୍ତେ ମିଶି ସେ ଧାର୍ମିକ ଅନୁଷ୍ଠାନକୁ ଉପଭୋଗ କରୁ ମୁସଲମାନମାନଙ୍କର ପର୍ବରେ ବା ଧର୍ମ ଅନୁଷ୍ଠାନରେ ହିନ୍ଦୁମାନେ ଯାଇଥାନ୍ତି ଏବଂ ହିନ୍ଦୁମାନଙ୍କର ଧର୍ମାନୁଷ୍ଠାନ ହେଉ ଯାତ୍ରା ହେଉ ସେଠି ମଧ୍ୟ ସେମାନେ ଆସି ଭାଗ ନେଇଥାନ୍ତି ଏମିତି ଆମ ଜାଗାରେ ବହୁତଗୁଡ଼ିଏ ସାଂସ୍କୃତିକ ବା ପାରମ୍ପରିକ ଧର୍ମାନୁଷ୍ଠାନଗୁଡ଼ିଏ ଅଛି ଯେମିତି ଅସୁରକୁମାରୀ ବୋଲି ଗୋଟିଏ ପାହାଡ଼ିଆ ଝରଣା ଜାଗା ଅଛି ରଣପୁର ଅଞ୍ଚଳରେ ସେଠିକି ସବୁ ଧର୍ମର ଲୋକ ଆସିଥାନ୍ତି ଭୋଜିଭାତ ହୁଏ ସମସ୍ତେ ଆନନ୍ଦର ସହିତ ଭାଇଭାଇ ହୋଇ ସେ ଜାଗାକୁ ଉପଭୋଗ କରିବା ସହିତ ବହୁତ ଖୁସିର ସହିତ ସେ ଜାଗାରେ ବୁଲିଥାନ୍ତି ଏହିଭଳି ଭାବରେ ଧର୍ମ ଉପରେ ଆମ ଅଞ୍ଚଳରେ କୌଣସି ଭେଦଭାବ ନାହିଁ ଏବଂ ଭଲ ପ୍ରଭାବ ପଡ଼ିଥାଏ